ଦେଖ ସମସ୍ତେ ଆର୍ଥିକ ସମସ୍ୟା ଆର୍ଥିକ ଟଙ୍କା ସଞ୍ଚୟ କରିବାରେ ବହୁତ ଗୁଡ଼ିଏ ଅସୁବିଧା ଦେଖାଯାଉଛି ଦେଖନ୍ତୁ ଯେପରି ଗୋଟିଏ ପରିବାର ତାର ଦୈନଦିନ ଖର୍ଚ୍ଚ ଆୟ ବେୟ ହିସାବ ସରିବା ପରେ ଯେଉଁ ବଳକା ଟଙ୍କା ରହେ ତାକୁ ନେଇ କୌଣସି ଜାଗାରେ ସଞ୍ଚୟ କରିବା ପାଇଁ ଇଚ୍ଛା କରେ ପ୍ରତ୍ୟେକ ନିଜର ଦୈନଦିନ ଜୀବନରେ ଭଲ ଭାବରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ଛିଡ଼ାହେବା ପାଇଁ ଏକ ଚେଷ୍ଟା ଚଲେଇଥାଏ କିନ୍ତୁ କ'ଣ ହୋଇଛି ଆମର ଦୈନଦିନର ଖର୍ଚ୍ଚକୁ ପରିବହନ କରିବା ମଧ୍ୟରେ ଆମେ ଟଙ୍କା ସଞ୍ଚୟ କରିପାରୁ ନାହୁଁ ଆମେ କିପରି ଟଙ୍କାକୁ ସଞ୍ଚୟ କରିପାରିବା ସେଇ ବିଷୟରେ ଆମେ ଟିକେ ସମସ୍ତଙ୍କ ଠାରୁ ପରାମର୍ଶ ନେଇ ସଞ୍ଚିତ ଟଙ୍କାଗୁଡ଼ିକ ଆମେ ବ୍ୟାଙ୍କରେ ନେଇକରି ଭଲସେ ରଖିବାକୁ ଏହା ହେଉଛି ଆମର ଦାୟିତ୍ୱ କାହିଁକିନା ପରବର୍ତ୍ତୀ ସମୟରେ ସଞ୍ଚିତ ଟଙ୍କା ହିଁ ଆମକୁ ସାହାଯ୍ୟ କରିପାରିବା